ଆପଣ କେଉଁଠି କହୁଛନ୍ତି ଆଜ୍ଞା କ'ଣ ହୋଇଛି ଆପଣଙ୍କର ଫ୍ରିଜ୍ କ'ଣଟା ତ ହୋଇଥିବ ନା ମାନେ ଲାଇଟିଙ୍ଗ୍ ଆସୁନଥିବ କି ଫ୍ରିଜ୍ ଥଣ୍ଡା ହେଉନଥିବ କି ଫ୍ରିଜ୍ର ଆଇସ୍ଟା ଯେଉଁ ଖରାପ ହୋଇଥିବ ତ ଆପଣ ଯେଉଁ କୁଲ୍ କରିବା ଇଏଟା ସେଇଟା ଯେଉଁ ଖରାପ ହୋଇଯାଇଛି ତା'ହେଲେ ଠିକ୍ ଅଛି ଆମର ତ ଏବେ ପିଲା ନାହାନ୍ତି ନା ଏଇଠି ବର୍ତ୍ତମାନ ତ ଖରାଦିନ ଚାଲିଛି ଏଇକ୍ଷିଣା ସମସ୍ତେ ସେଇ ଫ୍ରିଜ୍ କୁଲର୍ ଆଣିକି ବାଗାବାଗି କରୁଛନ୍ତି ନା ଆମର ତ ଥଣ୍ଡା ଏଇକ୍ଷିଣା ମାନେ ଷ୍ଟାପ୍ ନାହାନ୍ତି ପୁଣି ଆପଣଙ୍କ ଏରିଆକୁ କେମିତି ଯିବୁ ବାଗେଇବା ପାଇଁ ଆଉ ଆପଣ ଯଦି ଚେଷ୍ଟା କରୁଛନ୍ତି ତା'ହେଲେ ଆପଣ ନେଇକି ପଳାଇଆସନ୍ତୁ ଆମ ଦୋକାନକୁ ଆମେ ଏଇଠି ହିଁ ବାଗେଇଦେବୁ ଆପଣ ଚେଷ୍ଟା ଟିକିଏ କରନ୍ତୁ ନା ଏଇଠିକୁ ମୋ ଦୋକାନ କତିକୁ ଆଣିକି ପହଞ୍ଚାଇଦେବା ପାଇଁ ହଁ ଆପଣ ଆଣିକି ଯାଜପୁର ରୋଡ଼୍ରେ ଖୋର୍ଦ୍ଧା ବାଇପାସ୍ ପାଖରେ ଆମ ଦୋକାନଟା ଅଛି ସେଇଠି ଆଣିକି ପହଞ୍ଚାଇଦିଅନ୍ତୁ ଆପଣ କୁଲ୍ ମାନେ ଥଣ୍ଡା ଇଏଟା ଖରାପ ହୋଇଛି ନା ସେଇଟା ତ ଏଇକ୍ଷିଣା ବହୁତ ସେଇଟା ନୂଆ ଲାଗିପାରେ ଆପଣ ଆଣିକି ଦେଖାଇଲେ ଆମେ ଦେଖିବୁ କି ଏଇଟା ବେଶୀ ଖରାପ ହୋଇଛି କି ଅଳ୍ପ ଖରାପ ହୋଇଛି ଯଦି ପୁରା ଖରାପ ହୋଇଯାଇଥିବ ତ ତାକୁ ନୂଆ ଲଗାଇପାରିବୁ ନୂଆ ଲାଗିଲେ ଏଇକ୍ଷିଣା ବହୁତ ପଇସା ଲାଗିଯିବ ହଁ ଆଉ ଆପଣ ଯଦି ଚେଷ୍ଟା କରିବେ ସେଇଟା ଆଣିଲେ ଆମେ ଦେଖିକି କହିବୁ ଯେ ସେଇଟା ଅଳ୍ପ ଲାଗିବ ନୂଆ ଲାଗିବ କି ସେଇଟା ଆମର ଆମେ ଯେଉଁ ବାଗେଇଦେବୁ ଦେଖନ୍ତୁ ସେଇଟା ଆମେ ଆଗେ ଦେଖିବୁ ସେଇଟା ଯଦି ସେଇଟା ଯଦି ମାନେ ଅଳ୍ପ ଯଦି ଖରାପ ହୋଇଥିବ ତା'ହେଲେ ସେଇଟା ସେଇ ଅଳ୍ପ ପଇସା ଦେଡ଼ ହଜାର ଦୁଇ ହଜାର ଭିତରେ ଲାଗିଯିବ କିନ୍ତୁ ଯଦି ନୂଆଟା ହେବ ନୂଆଟା ତ ଏଇକ୍ଷିଣା ଅଧିକ ଲାଗିଯିବ ନା ବେଶୀ ଆସିଯିବ ସେ ପାଞ୍ଚ ହଜାର ଉପରେ କି ଛଅ ହଜାର ଉପରେ ଆସିଯିବ ଆମେ ଦେଖିଲେ ହିଁ କହିବୁ ସେଇଟା କେମିତି କ'ଣ ଖରାପ ହୋଇଛି କ'ଣ ନାହିଁ କେତେ କ'ଣ ଖରାପ ହୋଇଛି ଆପଣ ନେଇକି ଆସିବାକୁ ଚେଷ୍ଟା କରନ୍ତୁ ତ ଆଉ ତ ଭଲ ହେବ ନା ନୂଆ ଫ୍ରିଜ୍ କିଣିଦେଲେ ସେ ଆସିଯିବ ଆମର ପନ୍ଦର କୋଡ଼ିଏ ହଜାର ଭିତରେ ଆସିଯିବ ତ ଇଏ ତ ନୂଆଟା ଲଗାଇଲେ ନୂଆଟା ପାଞ୍ଚ ହଜାର କି ସାତ ହଜାର ଉପରେ ଲାଗିଯିବ ତା ଅପେକ୍ଷା ଆମେ ଗୋଟେ ନୂଆ ଫ୍ରିଜ୍ ହିଁ କିଣି ଦେବା ନା ତ ଭଲ ହେବ ଏବେ ତ ଆମର ଯେଉଁଟା ବି କିଣିଲେ ସେ ଯେଉଁ ଫ୍ରିଜ୍ଟା ଆମର ଦୁଇ ବର୍ଷ ପର୍ଯ୍ୟନ୍ତ ତା'ର ୱାରେଣ୍ଟି ରହିବ ଗୋଦ୍ରେଜ୍ର ଯେଉଁ କମ୍ପାନୀଟା ଅଛି ସେଇଟା ଆପଣ କିଣନ୍ତୁ ତା'ର ଦୁଇ ବର୍ଷ ୱାରେଣ୍ଟି ରହୁଛି ଆଉ ଫ୍ରିଜ୍ଟା ବି ଭଲ ଚାଲିଛି ବର୍ତ୍ତମାନ ମାର୍କେଟ୍ରେ ସେହି କମ୍ପାନୀଟା ହିଁ ଚାଲିଛି ନା ସେ ରେଟ୍ ଆସିଯିବ ଆପଣଙ୍କର ସେଇ କୋଡ଼ିଏ ଉଣେଇଶ ହଜାର ପାଞ୍ଚଶହ କି ସେଇ କୋଡ଼ିଏ ହଜାର ଆସିଯିବ ଆଉ ତାରି ଭିତରେ ଆପଣ ସେଇଟା ନିଅନ୍ତୁ ଭଲ ହେବ ଦୁଇ ବର୍ଷ ୱାରେଣ୍ଟି ରହିବ ଆଉ ଆପଣଙ୍କର ଯାହା ବି ଖରାପ ହେବ ତାହା ଆମେ ହିଁ ବୁଝିବୁ ଆପଣଙ୍କର ଯାହା ବି ଖରାପ ହେବ ତାହା ଆମେ ହିଁ ବୁଝିବୁ ହଉ ତା'ହେଲେ ଠିକ୍ ଅଛି ଆପଣ ଯାହା ଚାହୁଁଛନ୍ତି ତା'ହେଲେ ଆପଣ ନେଇକି ଆସନ୍ତୁ ଆଉ